ପକ୍ଷୀମାନଙ୍କୁ ଘରର ବଗିଚାକୁ ଆକୃଷ୍ଟ କରିବା ପାଇଁ ଆମ ବାଗିଚାକୁ ହୁଏତ ଭଲ କି ସଜାଇବାକୁ ପଡ଼ିବ ବଗିଚାରେ କିଛି ଭଲ ଫଳ ଗଛ ଫୁଲ ଗଛ ଆଉ ପକ୍ଷୀ ବସିବା ପାଇଁ କିଛି ବଡ ବଡ ବୃକ୍ଷ ଲତା ରଖିବାକୁ ପଡ଼ିବ ଯେଉଁଟାକି ପକ୍ଷୀ ଆକୃଷ୍ଟ ହୁଅନ୍ତି ଯେଉଁ ବୃକ୍ଷ ଲତାକୁ ବସନ୍ତି ତେଣୁ ବଗିଚାରେ ଯେଉଁ ଗଛ ରହିଲେ ପକ୍ଷୀମାନେ ସାଧାରଣତଃ ଆସିକି ବସିବେ ତାପରେ ତ ପିଜୁଳି ଗଛ ବଗିଚାରେ ରହିବ ପିଜୁଳି ଖାଇବାକୁ ପକ୍ଷୀମାନେ ଆସିବେ ଆମ୍ବ ଗଛ ଆମ୍ବ ଖାଇବାକୁ ଆସିବେ ଆଚ୍ଛା ଆପଣଙ୍କର ରହିଛି ବିଭିନ୍ନ ଗଛ ଯେଉଁଟା କି ଅମୃତଭଣ୍ଡା ହେଉ ଅମୃତଭଣ୍ଡା ଖାଇବାକୁ କିଛି ପକ୍ଷୀ ବି ଆସିବେ ତେଣୁ ବଗିଚାରେ ଏମତି କିଛି ରହିବ ଫଳ ଗଛ ଯେଉଁକି ଯେଉଁଟାକି ପକ୍ଷୀମାନେ ଆସିକି ତାକୁ ଖାଇବା ପାଇଁ ଆସିବେ ଆଉ ପକ୍ଷୀମାନେ ସେ ଖାଦ୍ୟ ତ ଖାଇବେ ତାପରେ ପକ୍ଷୀମାନଙ୍କ ପାଇଁ କିଛି ଶସ୍ୟ ବି ରଖାଯାଇ ପାରିବ ପାଣି ଖାଇ ସାଇଲା ପରେ ପାଣି ବି ପିଇବେ ଶସ୍ୟ ବି ରଖାଯିବ ଧରନ୍ତୁ ପାରା ପାରା ତ ଆଉ ଖାଇବନି କିଛି ଫଳ ଖାଇବନି ପାରା ଆସିବ ପ୍ରାୟତଃ ଶସ୍ୟମାନେ ଖାଇବେ ଆଉ ତାଙ୍କ ପାଇଁ ପାଣା ବସିବା ପାଇଁ କିଛି ଜାଗା କରିବାକୁ ପଡ଼ିବ ରଖିବା ପରେ ଯେମତି ବସିବ ଭଲମାତ୍ରାରେ ବସିବେ ଆଉ ତାଙ୍କ ପାଇଁ ପାଣି ପିଇବା ପାଇଁ ପାଣି ରଖିବାକୁ ପଡ଼ିବ ଏବଂ ଖାଦ୍ୟ ପାଇଁ ଶସ୍ୟ ପିଣ୍ଡି ଗୋଟିଏ କରିବାକୁ ପଡ଼ିବ ଯେଉଁଠି ଶସ୍ୟ ପକାଇଦେଲେ ଆସିକି ଟିକିଏ ଖାନା ପିନା ସବୁ ସବୁ କରିବେ ଏସବୁ ବ୍ୟବସ୍ଥା କରାଯାଏ ଆମେ ବି ସେଇଆ କରିଛୁ